ଓଡ଼ିଆ ଭାଷା ଉପରେ ମୁଁ ଯଦି କହିବି ତା'ହେଲେ ମେନ୍ଲି ଟିକିଏ ପ୍ରତିଭା ରାୟଙ୍କ ବହି ଫଲୋ କର ହେଲା ତାଙ୍କର ବଢ଼ିଆ ବଢ଼ିଆ ଲେଖା ସବୁ ଆଉ ବିଶେଷ କରି ନାରୀଙ୍କ ଈନ୍ଦ୍ରୀକ ଲେଖା ସବୁ ଇଏ ଗୋଟେ ଜିନିଷ ଆଉ ଏବେ ଯେଉଁ ହର ପ୍ରସାଦ ଦାସ ଲେଖିଛନ୍ତି ବିଭିନ୍ନ ବହି ତାକୁ ଟିକିଏ ଦେଖେ ଗତବର୍ଷ ଆମର ସେ ଗାୟତ୍ରୀ ବାଳା ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ଯେଉଁ ଦୁଇ ହଜାର ବାଇଶରେ ଯେଉଁ ଦୟାନିଧି ପାଇଁ ଯେଉଁ କବିତା ପୁସ୍ତକ ତା'ପରେ ବେଳେବେଳେ ମାୟାଧର ମାନସିଂହଙ୍କର ଛବି ଯେଉଁ ଆସିଛି ଆଉ ମାଟି ମଟାଳ ଭଳି ବହି ଗୋପିନାଥ ମହାନ୍ତିଙ୍କର ସେ ବି ସେଇ ଆସିଛି ବେଳେବେଳେ ବହୁତ ବଢ଼ିଆ ହବ ଯେଉଁ ହଁ କଳିଙ୍ଗ ଯୁଦ୍ଧ ସମୟ କାହାଣୀ ଆଉ ଆମ ଓଡ଼ିଶାର କାହାଣୀ ବହୁତ ବଢ଼ିଆ ହବ ବହୁତ ବଢ଼ିଆ ଲେଖାଟିଏ ହେଇଛି ସାହିତ୍ୟ ଏକାଡ଼େମୀ ସେ ପାଇଛନ୍ତି ଭଲ ଭଲ ହେଇଛି ଲେଖାଟା ମୁଁ ପଢ଼ୁଥିଲି ବହୁତ ବଢ଼ିଆ ହେଇଛି ଲେଖାଟା

ତାଙ୍କର ମହାନଧିରେ ଜୋଛନ୍ନା ବିହାର ଗୋଟେ କବିତା ଆମେ ପଢ଼ୁଥିଲୁ ହାଇସ୍କୁଲରେ ମୁଁ ଦେଖିଛି ତା' ଉପରେ ବେଳେବେଳେ କୋସ୍ଚିନ୍ ଆସୁଛି ହେଲା ଆଉ ପ୍ରତିଭା ରାୟଙ୍କର ସେ ଯେଉଁ ଯାଜ୍ଞସିନୀ ଆଉ ବର୍ଷା ବୈଶାଖ ବସନ୍ତ ମୋ ଜୀବନର ପ୍ରଥମ ଲେଖା ବିଭୁତି ପଟ୍ଟନାୟକଙ୍କର କିଛି ଲେଖା ଆଉ ଆଜିକାଲି ଟିକିଏ ହରପ୍ରସାଦ ଦାସ ତାଙ୍କ ଲେଖା ଉପରେ ଟିକିଏ ବେଶି ବେଶି ହଁ ଯାଜ୍ଞସିନୀ ଅଛି ଯାଜ୍ଞସିନୀ ବହି ମୁଁ ରଖିବିନି ରଖିଅଛି

ହଁ ମାଟି ମଟାଳ ମାଟି ମଟାଳ ଅଛି ହଁ ସେ ଯେଉଁ ବରଜ ଛଅ କଡ଼ି ଯେଉଁ କାଳୀଚରଣ ପାଣିଗ୍ରାହୀଙ୍କର ଥିଲା ସେତେବେଳେ ବରଜ ଛଅ କଡ଼ି ସେ ବହିଟି ଅଛି ଆଉ ହେଲା ଲଛ ଲଛ ଲଛମା ଲଛମା ହଁ ହଁ ହଁ ବଢ଼ିଆ ସେ ଇଏ ସେ ଝିଅଟା ମାନେ ତା' ପ୍ରେମଟାକୁ ବଳି ଦେଇ ଦେଇଛି କେବଳ ଦେଶାତ୍ମା ପାଇଁ ଭଲ ସେତେବେଳେ ଫକୀରମୋହନଙ୍କ ଲେଖା ଭଲ ହଁ ଆହୁରି ବି ବହି ଅଛି କମ୍ପିଟେଟିଭ୍ ଟେଷ୍ଟ କଲା ଭଳିଆ ଆହୁରି ସୁନ୍ଦର ସୁନ୍ଦର ବହି ସବୁ ଅଛି ଆସି ନିଜେ ଦେଖେ ଦେଖିକରି ଆଉ ତାକୁ ଚଏସ୍ କର କେଉଁ ବହିଟା ତୁ

ହଁ ହଁ